ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବହୁତ ଆଗକୁ ଆଗେଇଛି ଆଗଭଳି ଲୋକମାନେ ବହୁତ ସୁବିଧା ପାଇଛନ୍ତି ଯାହାଫଳରେ ଆମେ ମାନେ ବହୁତ ଖୁସି ଆଉ ଏଥିପାଇଁ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆମକୁ ବହୁତ ଗୁଡ଼ିଏ ସୁବିଧା ଦେଇଛନ୍ତି ଆଉ ଯାହାଫଳରେ ଆମେ ବହୁତ ଗୁଡ଼ିଏ ସୁବିଧା ପାଇଛୁ ଯେମିତି କି ଆମେ ଶହେ ଆଠ ବ୍ୟବସ୍ଥା ପାଇଛୁ ଓ ଘରେ ଘରେ ଆମ୍ବୁଲାନ୍ସ ଆସି ପହଞ୍ଚିଯାଉଛି ଦୁଆରେ ଫୋନ ମାରିଲେ ଆମ୍ବୁଲାନ୍ସ ଆସି ପହଞ୍ଚିଯାଉଛି ଯାହାଫଳରେ ଆମେ ବହୁତ ଗୁଡ଼ିଏ ଶୀଘ୍ର ସ୍ୱାସ୍ଥ୍ୟସେବା ପାଉଛୁ ଯେ ଆମେ ଡକ୍ଟର କତିକି ଶୀଘ୍ର ଯାଇପାରୁଛୁ ଆଉ କି ଆଗଭଳି ବହୁତ ସୁବିଧା ଅଛି ଯେମିତି କି ଗର୍ଭବତୀ ମହିଳାପାଇଁ ପାଇଁ ମାନଙ୍କ ପାଇଁ ବହୁତ ଗୁଡ଼ିଏ ସୁବିଧା ଆଶାଦିଦି କର୍ମୀଙ୍କୁ ଲଗାଇ ଏ ତାଙ୍କମାନଙ୍କ ପାଇଁ ଅଣ୍ଡା ଛତୁଆ ବଟିକା ଆଉ ମେଡ଼ିସିନ୍